ମୁଁ ଏକ ଚିତ୍ରାଙ୍କନ କ୍ଲାସ୍ରେ ଭାଗ ନେଇଥିଲେ ଏବଂ ଏଥିରୁ ଅନେକ କିଛି ମୁଁ ଶିଖିପାରିଛିି ମୁଁ ମୋ ଅଭିଜ୍ଞତାରୁ କହୁଛିି ଯେ ଏହି ଚିତ୍ରାଙ୍କନ ମାଧ୍ୟମରେ ଆମେ ଅନେକ କିଛି ଶିଖିଥାଉଁ ଯେମିତିକି କେମିତି ଭାବରେ ହାତ ଚଳେଇବା କେମିତି ଭାବରେ ପେନସିଲ୍ ୟୁଜ୍ କରିବା ତାର ବିଭିନ୍ନ ପ୍ରକାର ୟୁଜେସ୍ ଆମେ ଜାଣିଥାଉ ଏବଂ ଏହା ମାଧ୍ୟମରେ ଆମେ ଗୋଟେ ଭଲ ଭାବର ଚିତ୍ର ଆଙ୍କି ପାରିଥାଉଁ ଏବଂ ଚିତ୍ର ଆଙ୍କିବା ଦ୍ୱାରା ଆମ ଚକ୍ଷୁ ନାକ କାନ ସମସ୍ତର ୟୁଜ୍ ହେଇଥାଏ ଯାହାଫଳରେ ଆମର୍ ସ୍ନାୟୁର କୋଡ଼ିନେସନ୍ ମଧ୍ୟ ଭଲ ଭାବରେ ହୋଇଥାଏ